ମୁଁ ବ୍ୟକ୍ତିଗତ ଜଣେ ଭଲ ଏଜେଣ୍ଟ ହେବାକୁ ଇଛା ଅଛି ମୁଁ ଏବେ ଏ ଏଜେଣ୍ଟ ଜଣେ ଏଜେଣ୍ଟ ହେବା ଯଦି ବା କାମ କରୁଛି କିନ୍ତୁ ୟା ଭିତରେ ଗୋଟିଏ ଭଲ ଡିଭିଜନ ମ୍ୟାନେଜର ଡିଭିଜନର ଗୋଟିଏ ପ୍ରଶିକ୍ଷିକ ହେବାକୁ ମୋର ଇଛା ଏଇଥିପାଇଁକି ମୋ ଏଇଥିପାଇଁକି ଏଥି ହେଲେ ମୋତେ ଅଫିସରୁ କିଛି ଭତ୍ତା ବାହାରେ ବୁଲିବା ଯିବାପାଇଁ ଭତ୍ତା ଏବଂ ଅଫିସ କାର୍ଯ୍ୟ କରିବାପାଇଁ ଭତ୍ତା ଏବଂ ମୋର ବ୍ୟକ୍ତିଗତ ମୋବାଇଲ୍ ହେଉ ଗାଡ଼ି ଖର୍ଚ୍ଚ ହେଉ କି କାର ପାଇଁ ହେଉ ଯେମି ସବୁ ପାଇଁକି ମୋତେ ସେମାନେ କିଛି ଭତ୍ତା ଦେଇଥାନ୍ତେ ଦେବେ ଆଉ ୟା ପାଇଁକା ମୋତେ କେତେ କିଛି ଯେଉଁ କିଛି ପଲିସି ଦରକାର ହେଉଛି ସେଥିପାଇଁକି ମୋ ପଛରେ ମୋ ସ୍ତ୍ରୀ ବା ମୋ ବାପା ମା' ମାନେ ଅଛନ୍ତି ଏବଂ ତାଙ୍କ ପ୍ରେରଣାରେ ମୁଁ ଆଗକୁ ଚାଲୁଛି